ଆମ ପର୍ଯ୍ୟଟକମାନେ ଆମର ଏଠି ବୁଲିବାକୁ ଆସନ୍ତି ତ ଆମର ଏଠି ଦେଖିବାକୁ ରାସ୍ତା ହେଉଛି ଗୋଟେ ହେଉଛି ଚିତ୍ରକୁଣ୍ଡା ଚିତ୍ରକୁଣ୍ଡରେ ବଡ଼ ଗୁଡ଼ାଏ ବ୍ରିଜ୍ ଅଛି ଆଉ ଗୋଟେ ଅଛି ବାଲିମେଲା ଡ଼୍ୟାମ୍ ବାଲିମେଲା ଡ଼୍ୟାମ୍ ହେଉଛି ସେଇଠି ଦେଖିବାକୁ ଅଛ ହେଉଛି ସେଇଠାରୁ ବିଦ୍ୟୁତ୍ କେନ୍ଦ୍ର ହେଉଛି ସେଠି ବିଦ୍ୟୁତ୍ ସୃଷ୍ଟି ହେଉଛି ସେଇଠି ଏକା ସମସ୍ତ ଦେଖୁଛନ୍ତି ଆଉ ଗୋଟେ ହେଉଛି ତବରୁ ବ୍ରିଜ୍ ତବରୁ ବ୍ରିଜ୍ରେ ସମସ୍ତେ ଯାଉଛନ୍ତି ସେଠି ପୁରା ବଡ଼ ପାହାଡ଼ରୁ ପାଣି ପଡ଼ୁଛି ସେଇଟା ସମସ୍ତେ ପର୍ଯ୍ୟଟକମାନୋନ ଦେଖବାକୁ ଯାଉଛନ୍ତି ଆଉ ସେହାଟି ନିହାତି ଦେଖିବାବାକୁ ଆସନ୍ତି ଦୂର ଦୂର ଲୋକ ଦେଖିବା ଆସନ୍ତି ଏବଂ ଫିଲ୍ମ ବି ଫିଲ୍ମ ସୁୁଟିଂ ବି ସେଠି ହଉଚି ବହୁତ ଫିଲ୍ମ ସୁୁଟିଂ ହେଉଛି ଯେମିତିକି ଧରନ୍ତୁ ପୁଷ୍ପା ପୁଷ୍ପା ଟୁ ଅନେକ ଗୁଡ଼ାକ ସାଉଥ୍ ଫିଲ୍ମରେ ସେଠି ସୁଟିଂ ହେଇଛେ ଓ ସେ ସବୁ ଜାଗାରେ ଆସି ସେମାନେ ଦେଖନ୍ତି